ମୋର ଦେଖିବାକୁ ଗଲେ କେତେଗୁଡ଼ିକ ପ୍ରିୟ ବାଇକ୍ ଅଛି ସେଗୁଡ଼ିକ ହେଉଛି କାୱାସାକି ଜି ଟି ଆର୍ ୱାନ୍ ଫାଇଭ୍ ଏବଂ କେଟିଏମ୍ କିନ୍ତୁ ମୋର ଗୋଟିଏ ବାଇକ୍ ଅଛି ସେଇଟା ହେଲା ସି ବି ସାଇନ୍ ଏବଂ ମୋର ସ୍ୱପ୍ନ ବାଇକ୍ ହେଉଛି ଜି ଟି ମାନେ ସେହି ବାଇକ୍ ଏତେ ସୁନ୍ଦର ତା ସାଉଣ୍ଡ ଶୁଣିଲେ ମୋ ହୃଦୟ କମ୍ପି ଉଠେ କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ମୋ ସି ବି ସାଇନ୍ ବାଇକ୍ ଚଳାଇବା ପାଇଁ ବହୁତ ଆରାମଦାୟ ଲାଗେ କାରଣ ଏତେ ବିି ଓଜନ ନଥାଏ ତା ସାଉଣ୍ଡ ମଧ୍ୟ ଏତେ ସ୍ମୁଥ ମାନେ ଯେ ପ୍ରକାର ଗୋଟିଏ କାର୍ର ସାଉଣ୍ଡ ମାନେ ଗୋଟେ କାର୍କୁ ଷ୍ଟାର୍ଟ କଲେ ଆମେ ଯେମିତିକି ସାଉଣ୍ଡ ଜାଣିପାରିବାନି ସେହି ସାଇନ୍ ବାଇକ୍ ମଧ୍ୟ ସେମିତି କିନ୍ତୁ କିନ୍ତୁ ମୋତେ ସେଇ ଜିଟି ବାଇକ୍ର କଲର୍ ତା ମଡ଼େଲ୍ଟା ଏତେ ଆକୃଷ୍ଟ କରିଦେଇଛି ଯେ ସେହି ବାଇକ୍ ମୋ ସ୍ୱପ୍ନର ବାଇକ୍ ହେଇଯାଇଛି ମୁଁ ଭାବୁଛି ମୋ ସ୍ୱପ୍ନରେ ଗୋଟେ ଜିଟି ବାଇକ୍ ଏହି କେତେ ବର୍ଷ ଭିତରେ ମୁଁ ନବ ପାଇଁ ଯାଉଅଛି